ହ୍ୟାଲୋ ଭାଇ କୋଉଠି ଅଛନ୍ତି ମୁଁ ବର୍ଗର୍ ଡେଲିଭରି ପାଇଁ ଅର୍ଡ଼ର କରିଥିଲି ଆଉ ମୁଁ ପିରକୁଡ଼ିରୁ କହୁଛି ଦେଖନ୍ତୁ ଅଧଘଣ୍ଟା ପୂର୍ବରୁ କଲ ଆସିଥିବ ଦି'ଟା ଲାଷ୍ଟର ଡବଲ ସେଭେନ ଅଛି ନମ୍ବର ଡବଲ ସେଭେନ ହଁ ଅଧ ଘଣ୍ଟା ପୂର୍ବରୁ ଦି ଥର କଲ କଲିଣି ମୁଁ ଟିକେ ଶୀଘ୍ର ଆସନ୍ତୁ ଲେଟ କରୁଛନ୍ତି ଭାଇ ଅଧ ଘଣ୍ଟା ହୋଇଗଲାଣି ମୁଁ ଘଣ୍ଟାଟେ ପୂର୍ବରୁ ଆପଣଙ୍କ କଣ୍ଟାକ୍ଟରେ ଆସିବାକୁ ଚେଷ୍ଟା କରୁଛି ଫୋନ ଉଠାଉ ନାହାନ୍ତି ଆପଣ ହଁ ବର୍ଗର୍ ଡେଲିଭରି ପାଇଁ କହିଥିଲି ହଁ ଶହେ ଚାଳିଶ ଟଙ୍କା ନା କଣ ସେମତି ରେଟ୍ ଅଛି ଶହେ ଚାଳିଶ ଏବେ କେଉଁଠେ ଅଛନ୍ତି ଆପଣ ହଁ ଗୁଦାରୀ ଯାଇଛନ୍ତି ନାଇଁ ଭାଇ ଟିକେ ଶୀଘ୍ର ଆସ ଘରକୁ କୁଣିଆ ବି ଆସିଛନ୍ତି ତ ନାଇଁ ଡେରି ହେଉଛି ଭାଇ ଦେଖ ବେଶି ଡେରି କରିବ ବୋଇଲେ ମୁଁ ଅର୍ଡ଼ର କ୍ୟାନସେଲ କରିଦେବି ପୁଣି ତମ ଆସିବା ଟା ବି ବେକାର ହେଇଯିବ ମୁଁ ରାସ୍ତାରେ ଜଗିଛି ପିରକୁଡ଼ି ପଞ୍ଚାୟତ ସାମ୍ନାରେ ଅଛି ମୁଁ ହଁ ଶୀଘ୍ର ଟିକେ ଆସିବାକୁ ଚେଷ୍ଟା କର ଭାଇ ହଁ ହେଉ ଠିକ ଅଛି ମୁଁ ଜଗିଛି ଶୀଘ୍ର ଆସ ତୁମ ଫୋନ କାଟନି ଫୋନ କାଟନି ଫୋନ କାଟିଲେ ପୁଣି ଫୋନ ଉଠାଇବନି

ହେଉ ଠିକ ଅଛି ହଁ ଲିପ୍ସିତ ବେହେରା ନାଁରେ ଆସିଥିବ ଦେଖନ୍ତୁ ଲିପ୍ସିତ ବେହେରା ହଁ ହଁ ଠିକ ଅଛି ଆସ ଆସ ଶୀଘ୍ର ଆସ ଭାଇ ତମେ ଫୋନରେ କଥା ହେଇ ହେଇକା ପଳାଇଆସ ଶୀଘ୍ର ଆଉ ପାଞ୍ଚ ମିନିଟ ଜଗିବି ରାସ୍ତାରେ ରାସ୍ତାରେ ଯଦି ତୁମେ ଶୀଘ୍ର ଆସିବନି ବୋଇଲେ ମୁଁ ଘରକୁ ପଳାଇବି ପୁଣି ଘର ଯାଇକି ଆମର ବହୁତ ତଳେ ହଁ ତଳକୁ ଆସିବାକୁ ପଡ଼ିବ ନହେଲେ